ହୁଡ଼ା ଦେଲା ପରେ ତାକୁ ଗୁଣ୍ଡ ଗୋବର ଦେଇଥାଉ ଗୁଣ୍ଡ ଗୋବର ଦେଇକି ଗଛ ଲଗାଉ ଗଛ ଲଗାଇବା ପୂର୍ବରୁ ପରେ ତାକୁ ଯେଉଁ ପିମ୍ପୁଡି ନ ଲାଗିବା ପାଇଁ ଗ୍ୟାମାକ୍ସିନ ପାଉଁଶ ବ୍ୟବହାର କରିଥାଉ

ଗ୍ରୋମର ୟୁରିଆ ପଟାସ ଡ଼ିଏପି ଏହିପରି ସାର ବ୍ୟବହାର କରାଯାଇଥାଏ ବ୍ୟବହାର କରି ସରିଲା ପରେ ପୁଣି ମଝିରେ ମଝିରେ ପାଣି ଦିଆହୁଏ ପାଣି ଦେବା ଗଛକୁ ବେଶୀ ବଢ଼ିବା ପାଇଁ ତାକୁ ପୁଣି ଆଉ ଥରେ ସାର ଦିଆଯାଏ ସାର ଦେଇସାରିଲା ପରେ ଗଛ ବଢ଼ି ସାରିଲାଠୁ ପୁଣି ଆହୁରି ଫଳ ଫଳିବା ପାଇଁ ଗଛରେ ସାର ଦେଇଥାଉ ଦେଇକି ପାଣି ଦେଉ ପାଣି ଦେଇକି ଗଛ ବଢିଯାଏ